ଆଗେ ତ କିଛୁ ହେନ୍ତା ଥାଇନେହି କି ଆମେ କେନ୍ସି ଗୋଟେ୍ ଜାଗାକେ ଯିବାବେଳେ ସାଇକେଲ୍ ୟା ଗାଡ଼ିରେ ଯିମା ହେନ୍ତା ତ କିଛୁ ଆଗରୁ ଥିଲା ବି ନେହି ଆଗୁ ସଭି ଚାଲି ଚାଲି ହିଁ ସବ ଯୋଉଥିଲେ ଆଗ ରିକ୍ସା ଚାଲେ ତା ରିକ୍ସାରେ ସଭି ଜନ୍ ଆଉ ବୁଢ଼ା ବୁଢ଼ୀ ଲୋକ୍ ବି ଆଗରୁ ରିକ୍ସାରେ ହିଁ ଯୋଉଥିଲେ ତ ଏବେ ତ ସବୁ ହେଲାନ୍ ଏବେ ବସ୍ ହେଲାନ ଗାଡ଼ି ମାଟର ସାଇକେଲ୍ ସବୁ ହେଲାନ ଯେ ଇହାଦେ ସବେ ଜେନ୍କେ ଜିମୁ ବେଇଲେବି ପଳେଇ ଆଉଚନ ଆଉ ଗୋଟେ କାଣା ଆଉ ଗୋଟେ ତ କିଏ କେନ୍ସି ଯାଇବି ନ ପାଥା ଠିକ୍ ସେ ସବୁ ଚାଲି ଚାଲି ହିଁ ଯାଉଥିଲେ ସେ ରିକ୍ସାଟା ଚଲଉଥିଲା ବେଳେ ସେ ରିକ୍ସାରେ ଟିକେ ଯଉଥିଲା ସେ ରିକ୍ସା ବି ତ ନାଇଁ ଚାଲବାର୍ ତ ଏହାଦେ ଏହାଦେ ଗାଡ଼ି ମଟର୍ ଏସେ କାଇଁ କାଇଁ ଗଲେ ବି ଗାଡ଼ି ମଟର ରେ ଯୋଉଛୁଁ ଆଉ ଆମେ ମାନେ ବି ସ୍କୁଲ୍ ବି ଯାଉଁ ଯାଉଁ ଚାଲି ଚାଲି ହିଁ ଯାଉଁ ନାଇକି ଆମର୍ ପାଖରେ ସାଇକେଲ୍ ଥା ସାଇକେଲ୍ବି ସାଇକେଲ୍ବି ଆମେ ଯାଉଁ ଏହାଦେ ଆମର୍ ପାଖେ ସାଇକେଲ୍ ହେଲନ ବୋଲି ଯାଉଛୁ ଗାଡ଼ିରେ ଯାଉଛୁ କେତେବେଳେ ଚାହିଁଲେ ଗାଡ଼ିରେ ବି ପଳାଇ ଯାଉଛୁ ଆଉ ବସ୍ରେ ବି ଯାଉଛୁ ପଡ଼ିପୁଡ଼ା ଆଉ କିଛୁ ନଏ ଜବ୍ କଲେବି ବସ୍ରେ ହିଁ ଆମେ ଯାଉଛୁ ଆଉ ଗାଡ଼ିରେ ହେନ୍ତି ବି ପଇସା ପାତର ହେଲାନ ବୋଲି ଆମେ କିଛୁ ଗାଡ଼ି ମଟର ଘିନି ପାରୁଛୁ ଯେ ଗାଡ଼ିରେ ଆମେ ସବୁନ୍ କେ ଯାଉଛୁ ଆଉ ଯିନ୍ ମାନେ ଏହା ଯାହା ପାଖେ ଏହାଦେ କିଛୁ ନେଇନ୍ ସେମାନେ ମାନେ ବି ଏହାଦେ ଟିକେ କାମ କରୁଥିବେ ବୋଲି କେନ୍ ପଇସା ପତର ହେବା ବେଳେ ସେ ଗାଡ଼ି ମଟରଟା ଘିନି ପାରିବେ ହେ ମନେ ମନେ ଏବେ ଆଗେ କେନ୍ତା ବଢ଼ି ପରିମୁ ବୋଲି ଟିକେ ଭାବୁଛନ୍ ତ ସେଇଟା ଯେନ୍ଟା କି ଆମେ ଦୁଃଖ ରେ ସହିମା ସେଇଟା ଆଗ୍କେ ହେଇବି ପାର୍ବା କି ଆମର୍ ପାଖେ କିଛୁ ହେବା ଆମେ ବି ଏନ୍ତା ଗାଡ଼ି ରେ ଯିମୁ ହେନ୍ତା କିଛୁ ଭାବ୍ସନ୍ ଆଉ ଆମେ ବି ଆଗ୍କେ ବଢ଼ି ପାରିମୁ ବୋଲି ଆମେ ମାନେ ବି ହେନ୍ତା କାମ ମାନେ କରୁ ଯେ ଯେନ୍ତା ଆମେ ଭି ଆମର୍ ପାଖେ ବି ଗାଡ଼ି ମଟର ଥିବ ଆମେ ବି ଯେଇଁ ପାର୍ମୁ ହେଇଥି ଲାଗି ଆମର୍ ପାଖେ ଯିନ୍ ଆମେ ଗୁଟେ କିଛୁ କର୍ମା ବୋଲେ ଗୁଟେ କିଛୁ ପାଇ ପାର୍ମା